ହ୍ୟାଲୋ ମାଟିହାଣ୍ଡି ମଟନ ଢାବାରୁ କହୁଛନ୍ତି ତ ଆଜ୍ଞା ଆପଣଙ୍କ ମଟନ ମୋତେ ବହୁତ ପସନ୍ଦ ମୋତେ ଗ୍ରାମ କେନ୍ଦୂପଡ଼ା ସ୍କୁଲ ପାଖକୁ ଏକ ପ୍ଲେଟ ମଟନ ପଠାନ୍ତୁ